ହଁ ଓଡ଼ିଆ ବିଷୟ ଏମିତି କିଛି ବୈଶିଷ୍ଟ୍ୟ ଅଛି ଯାହାକି ଆମକୁ ଆକର୍ଷଣୀୟ କରିଛନ୍ତି କରିଛି ହେଲା ଯାହାକି ସାହିତ୍ୟ ଇତିହାସ ଏହିସବୁ ଆମକୁ ଅତ୍ୟନ୍ତ ଭଲ ଲାଗେ ବା ଶୁଣିବାକୁ ସାହିତ୍ୟ ଟିକେ ଗଳ୍ପ ପଡ଼ି ଯାହା ଶୁଣିବାକୁ ଅତ୍ୟନ୍ତ ଭଲ ଲାଗେ ବା ଖୁସି ଲାଗେ ଆଉ ଇତିହାସ ଇତିହାସ ବୋଲେ ଆମ ଅତୀତର କଥା ଶୁଣିବାକୁ ଏତେ ଭଲ ଲାଗେନା ଏହି ରାଜା ଏମିତି କ'ଣ କରିଥିଲା ଏମିତି ଟାଇମ୍ରେ ଏମିତି କ'ଣ କରିଥିଲା ରାଜା କେତୋଟି ବିବାହ କରିଥିଲା ରାଜା କେଉଁ କେଉଁ ଜାଗାରେ ଯୁଦ୍ଧ କରିଥିଲା ଏହି ଅତୀତ କଥା ଯାହା ଇତିହାସ ଇତିହାସ ତ ଅତୀତ କଥା ହେଲା ଆଉ ସାହିତ୍ୟ ଏତେ ସୁନ୍ଦର ସମସ୍ତଙ୍କର ପ୍ରିୟ ଭାଷା ପ୍ରିୟ ଭାଷା ଭୂଗୋଳ ମାଟି ସମ୍ବନ୍ଧରେ ପର୍ବତ ସମ୍ବନ୍ଧରେ ଯାହାକି ସମସ୍ତକୁ ସାହିତ୍ୟ ବା ଓଡ଼ିଆ ବିଷୟର ପରିବାର ଏତେ ଆକର୍ଷଣ ବା ଏତେ ଭଲ ଲାଗେ ଯାହାକି କହିଲେ ମିଶ ବୁଝାଇ ହୁଏନି ଯାହାକି ଏତେ ଅତ୍ୟନ୍ତ ଖୁସିର କଥା ସାହିତ୍ୟ ଇତିହାସ ଭୂଗୋଳ ଓଡ଼ିଆ